ହଁ ଆଜ୍ଞା ତାରିଖ କହୁଛି ହଁ କୋଡ଼ିଏ ତିନି ଦୁଇହଜାର ଚବିଶ ତିରିଶି ଦଶ ଦୁଇହଜାର ତେଇଶ ସତର ଚାରି ଦୁଇହଜାର ଏକୋଇଶ ପଚିଶ ଆଠ ଦୁଇହଜାର ଚବିଶ ହଁ ତିନି ଆଠ ଦୁଇହଜାର ବାଇଶ ଆଜ୍ଞା